ଆମ ଆଞ୍ଚଳିକରେ କଳା ଏବଂ ସଂସ୍କୃତିର ବିକାଶକୁ ସମର୍ଥନ କରୁଥିବା ପାଣ୍ଠି ଗୁଡ଼ିକ ହେଉଛି କର୍ପୋରେଟ୍ ପାଣ୍ଠି ସରକାରୀ ସଂସ୍ଥା ଗୁଡ଼ିକ ଆମ ପାରଦୀପ ଅଞ୍ଚଳ ଏତେ ଧ୍ୟାନ ନ ରଖୁଥିବାରୁ ପାରଦୀପ ଅଞ୍ଚଳରେ ଗଢ଼ି ଉଠୁଥିବା ସବୁ କମ୍ପାନୀ ମାନ କର୍ପୋରେଟ୍ ସଂସ୍ଥା ମାନେ ସେମାନେ ଆମକୁ ସହାୟତା କରୁଛନ୍ତି ଆମ ନଳକୂପ ଯୋଗାଉଛନ୍ତି କିଛି ଗୃହ ବି ମଧ୍ୟ ଯୋଗାଉଛନ୍ତି ଲୋକମାନଙ୍କୁ କାମ କରିବା ସାହାୟତା କରୁଛନ୍ତି ଲୋକମାନଙ୍କୁ କାମ ଦେଉଛନ୍ତି କିଛି ସ୍କୁଲ ମାନଙ୍କୁ ପାରାଦୀପ ଅଞ୍ଚଳରେ ସ୍କୁଲ ମାନଙ୍କୁ ବି ଡେଭଲପ୍ କରିବା ସେମାନେ ସାହାଯ୍ୟ କରୁଛନ୍ତି ହେଲେ ସରକାର ଏଥିପ୍ରତି କିଛି ପଦକ୍ଷେପ ନେଉ ନାହାନ୍ତି ଆମେ ଚାହୁଁଛୁ କି ସରକାର ଏଥିପ୍ରତି କିଛି ପଦକ୍ଷେପ ନିଅନ୍ତୁ ଆମ ଅଞ୍ଚଳକୁ ଟିକେ ତାଙ୍କର ସହାୟତାର ହାତ ବଢ଼ାନ୍ତୁ